ମୁଁ ମନେ ରଖିଥିବା ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟାଗୁଡିକ ହେଲା ପନ୍ଦର ହଜାର ଦୁଇଶହ ପଚାଶ ଟଙ୍କା କୋଡିଏ ହଜାର ପାଞ୍ଚଶହ ଷାଠିଏ ଟଙ୍କା ପଞ୍ଚତିରିଶ ହଜାର ଚାଳିଶ ହଜାର ନଅ ଶହ ପଞ୍ଚସ୍ତରି ଟଙ୍କା ସାତପଇସା ଏକ ଲକ୍ଷ ପଞ୍ଚସ୍ତରି ହଜାର